ମୁଁ ଜଣେ ଭଲ୍ ଚିତ୍ରକାର୍ ମୁଁ ବଢ଼ିଆଁ ଚିତ୍ର ବୁଣେ ଯେନ୍ତା କି ଲୋକ୍ ଗୁଟେ କିଏ ଦେଖ୍ବା ବେଲେ କହେବା ବୁଆ'ରେ କେନ୍ ବନେଇଛେ ରେ ବାବୁ ବନେଇଛେ କେଁ ଯେନ୍ତା ସବ୍କେ ପସନ୍ଦ୍ ଲାଗ୍ବା ଅଛେ ଯେନ୍ତା କି ଡ୍ରଇଂ ଯଦି ମୁଇଁ ବନାବି ବେଲେ ଯେନ୍ ବି ଗୁଟେ କହେବା ବେଲେ ହଇରେ ବାବୁ ଗୁଟେ ଭଲ୍ ବନେଇଛେ ରେ ଯାହାହେଲେ କଲାକାର୍ ଗୁଟେ ତରେ ଇଟା କାହା'ର୍ ପିଲା ବୋଲି ଏନ୍ତା ବୋଲି କହୁଥିବା ତା'ର୍ପରେ ପଚ୍ରାବା ଯେନ୍ତା ମୁଇଁ ଏବେ ସ୍ୱଚ୍ଛ ଭାରତ୍ର ଗୁଟେ ବନାମି ବେଲେ ଦେହେ ବି ଆର୍ ଯେନ୍ ବି ହଇରେ ବାବୁ ଗୁଟେ ଭଲ୍ ବନେଇଛେ ରେ ଡ୍ରଇଂ କଲାକାର୍ ଗୁଟେ ହେବାରେ ଯେନ୍ତା ହେନ୍ତି ବଲ୍ବେ ଯେନ୍ତା ମକେ ବି ଟିକେ ଶୁଣ୍ଲେ ଟିକେ ଭଲ୍ ଲାଗ୍ବା ଏନ୍ତା ବୋଲ୍ବେ ଆରୁ ଆମର୍ ଘରର୍ ଲୋକ୍ ମାନେ ବି କିଏ ଗୁଟେ ଜାଣ୍ଲେ ବେଲେ ବି ଟିକେ ଖୁସି ହେବେ ଯାହା ହେଉ ବାବୁ ଯାହା ହେଲେ ଡ୍ରଇଂ ଗୁଟେ ତ ବନେଇ ପାରୁଛେ ଏନ୍ତି ସେନ୍ତି ବୋଲିକରି ତ ଯେନ୍ ବି କହେବେ ହେନ୍ତା ତା'ର୍ପରେ ଡ୍ରଇଂ ମାନେ ଟିକେ ମୁଇଁ ଟିକେ ବି ଟିକେ ପେନ୍ସିଲ୍ କି ଡଟ୍ ବି ଯାଣା ବି ଧରିଥିଲେ ଟିକେ ଗେର୍ଗେରଉ ଥିସି ନ ବେଲେ ଟଚ୍ ନି ଛାଡ଼ୁ ବୋଲି ବେଲେ ଟିକେ ଭଲ୍ ବନାସି କିନି ଟଚ୍ ନାଇ ଛାଡ଼ୁ ବୋଲି ତ ମୁଇଁ ବନଉଥିସିଁ ଏନ୍ତା ଏବେ ଯଦି ୟୁଟ୍ୟୁବ୍ ନେ ଗୁଟେ ମାର୍ଲି କା'ଣା ଗୁଟେ ଯଦି କାହାର୍ ଫୋଟୋ ଗୁଟେ ଦେଖ୍ଲି ହେତାକେ ମୁଇଁ ଗେର୍ଗେରଉ ଥିସି ନ ଚିତ୍ର ଯେନ୍ତା ବି ଭଲ୍ ବନେଇଛୁ ବୋଲି ହେନ୍ତା କରି କରି ମତେ ମୋର୍ ସାଙ୍ଗ୍ ଗୁଟେ କହେଲା କି ମୋର୍ ସ୍ୱଚ୍ଛ ଭାରତ୍ ର ଗୁଟେ ଡ୍ରଇଂ ଗୁଟେ ବନାବାର୍ ଲାଗି ଟିକେ ସାହାଯ୍ୟ କର୍ ବଲ୍ଲା ଯେ ମୁଇଁ ଡ୍ରଇଂ ଗୁଟେ ତା'କେ ବନେଇଦେଲି ସ୍ୱଚ୍ଛ ଭାରତ୍ ଯେ ସିଏ ଗଲା ଆର୍ କଲେଜ୍ରେ ଦେଖେଇଦେଲା ଯେ ସାର୍ ପଚ୍ରାଲେ ତ ଆଗେ ବାବୁ କେନ୍ ବନେଇଛେ ରେ ବଢ଼ିଆଁ ବନେଇଛେ ରେ ବୋଲିକରି ସେ କହେଲା ସାର୍ ମୋର୍ ସାଙ୍ଗ୍ ଗୁଟେ ବନେଇଛେ ଡ୍ରଇଂ ସିଏ ଗୁଟେ ବନଉଥିସି ନ ସାର୍ ମାନେ ଯେ ଇ'ଟା କେନ୍ତା ହେଇଛେ ବୋଏଲା କିରି ସେ ସାର୍ କହେଲେ ଭଲ୍ ବନଉଛେରେ ବାବୁ କେନ୍ ଗାଁ'ର୍ ଯେ ଟିକେ ଆନ୍ବୁ ତ ବୋଏଲା ମୁଇଁ ବି ଗୁଟେ ଡ୍ରଇଂ ଆମର୍ ନୁନିର୍ ର ଦୁର୍ଗାମାତା ଗୁଟେ ବନେଇ କର୍ବାର୍ କେ ଯେ ଚାହୁଁଛେ ବଏଲା କେ ଯେ ହଁ ଗଲା ସେ ମୋର୍ ସାଙ୍ଗେ ଆର୍ କହି ଦେଇଥିଲା ତା'ର୍ପରେ ସିଏ କହେଲା ମତେ ବାବୁ ଏ ତୁଇ ସେ ସ୍ୱଚ୍ଛ ଭାରତ୍ ବନେଇଥିଲୁ ଯେ ହେଟା ସାର୍ କହେଲେ ରେ ତାଙ୍କର୍ ଟୁକେଲ୍ ଗୁଟେ ପରେ ଦୁର୍ଗା ମାତା ଗୁଟେ କରି ଡ୍ରଇଂ ବନେଇ କର୍ବା କା ଯେ କହୁଛନ୍ ବୋଏଲା ଯେ ମୁଇଁ ହଁ ବୋଏଲି ଆର୍ ସେ ସାର୍ କେ ମୁଇଁ ପର୍ଦିନ ଭେଟି ଯାଇଥିଲି ଯେ ସେ ସାର୍ କହେଲେ ବାବୁ ଆମର୍ ନନି ଗୁଟେ ସ୍କୁଲ୍ ରେ ଭାଗ୍ ନେଇଛେ ଡ୍ରଇଂ କମ୍ପିଡ଼ି ଇ ଯେ ସେ ସାର୍ ମାନେ କହେଲେ ଡ୍ରଇଂ ମାନେ ଇ'ଟା ମାନେ ବନେଇକରି ଆଣବ୍ ରେ ବାବୁ ମାନେ ବଏଲେ ଯେ ମୋର୍ ନନି ତ ଟିକେ ନାଇ ଜାନେ ବୋଏଲେ ଯେ ସାର୍ ଯେ ତା'ର୍ପରେ ମୁଇଁ କହେଲି ହଁ ସାର୍ ବୋଲି ଠିକ୍ ଅଛେ ସାର୍ ସେ ସାର୍ ପଏସା ବି ଦେଉଥିଲେ ଯେ ମୁଇଁ ମନା କର୍ଲି ନାଇ ସାର୍ ହେତେ ତ ମୁଇଁ ତ ସଦାବେଲେ ବି ତ ବନଉଛେଁ ହେଟା ମୋର୍ କଲା ଆରୁ ମୁଇଁ ଗୁଟେ ପଏସା ନେବି କେଁ ସାର୍ ବୋଏଲି ଆର୍ ତା'ର୍ପରେ ହଁ ବୋଏଲି ଆର୍ ତା'ର୍ପରେ ସାର୍ ବି ହଁ ବୋଏଲେ ତା'ର୍ପରେ ମୁଇଁ ବନେଇ ଚାଲ୍ଲି ଡ୍ରଇଂ ଆର୍ ସେ ସାର୍ କେ ଦେଲାକେ ଧନ୍ୟବାଦ୍ ବୋଏଲେ ସେ ସାର୍ ସେ ସାର୍ ବି ଖୁସ୍ ହେଲେ ଆର୍ ମକେ ବି ଟିକେ ଶୁଣ୍ଲା କା ଯେ ଭଲ୍ ଲାଗ୍ଲା ଯାହା ହେଉ ଟିକେ ଡ୍ରଇଂ ଶିଖ୍ଲାଟା ଆଜି ତ କାମ୍ ଦେଲା ଯାହା'ର୍ ନେ ବି